ମୁଁ ଆମ ଘରେ ଗୋଟେ ବଗିଚା ଅଛି ବଗିଚାରେ କେତେ ଫୁଲ ଫଲ ବଗିଚାରେ ଗଛ ଅଛି ଗଛଯାକ ଉଠିକି ଦେଖିବି ଦେଖିକି ସବୁ ଗଛରେ ପାଣିି ଦେବି ପାଣି ଦେଇକି ସବୁ ଗଛଯାକରେ ପାଣିି ଦେବି ଭଲ ଫୁଲ କେତେ ଲୋକ ଆସିବେ ଦେଖିବେ ମନ୍ଦାର ଗଛ ଅଛି ଗୋଲାପ ଗଛ ଅଛି ଆହୁରି କଦଳୀ ଗଛ ଅଛି ଦେଖିକି ମୋତେ ଭଲ ଲାଗିବ ସକାଳେ ଆଗେ ସବୁ କାମ ଛାଡ଼ିକି ଆଗେ ବଗିଚାରେ ଆସିକି ଦେବି ଲୋକମାନେ ବି ଆସିବେ ଆସିକି ଦେଖିକି କହିବେ ନା ଭଲ ଆମ ଘରେ ବି ସେମିତି ଗୋଟେ ବଗିଚା କରିବି ତାପରେ ଆହୁରି ସେ ଗଛ ଯାକରେ ସବୁବେଳେ ପାଣି କେମିତି ଥିବ ସେମିତି କାମ କରିବି